ଆଉ କ'ଣ ହଁ ଆମର ଭଲ ଆଉ ଆମର ସବୁ ଭଲ ତୁମର ସବୁ ରାଜନୀତି ଖବର କ'ଣ ତମର ତ ଏଇନେ ନୂଆ ରାଜନୀତି କରିଛ ନୂଆ ସରକାର ଆସିଛି ଆଉ ତମର ଏଇନେ ଭଲ କଚେ ପୁଅ ବାର ଆଉ ହଁ ଭଲ କ'ଣ ଗ୍ରାହକମାନଙ୍କୁ କ'ଣ ଦେଉଛ ସବୁ କାଇଁ କେଉଁ ସୁଭଦ୍ରରେ ଯୋଜନା ଅଧେ ଲୋକ ତ ପାଇନାହାନ୍ତି ଭତ୍ତା ତ ସେ ବୁଢ଼ାବୁଢ଼ୀ ଏପର୍ଯ୍ୟନ୍ତ ତିନି ତିନି ହଜାର ପାଇନାହାନ୍ତି ଖାଲି ଠକୁଛନ୍ତି ଆମର ତ ଆହୁରି ଆମ ତ ବି ଜେ ଡି ସେ ଯେଉଁ ଆହୁରି ଭଲ ରାସ୍ତା ଫାସ୍ତା କାମ ସବୁଛନ୍ତିି ତୁମ ବି ଜେ ପି ତ କିଛି କରୁନି ଖାଲିତାର ସେ ଲୋକଙ୍କୁ ଠକୁଛି ଆଉ ଠକୁନାହିଁ ଚାଉଳ ଚାଉଳ ଚାଉଳ କିଲୋ ମାନେ ଚାଉଳ ଗଣ୍ଡାକ ଦେଉଛ ବୋଲି ତେଲ ସଉଦା ରେଟ୍ କଷିକି କରିଦେଉଛ ପନିପରିବା ରେଟ୍ ଆଳୁ ପିଆଜ ରେଟ୍ ଛୁଆ ବୁଲା ଘର ଯାହାର ଗରିବ ଲୋକ ସେ କେମିତି ଚଳିବ ପୁଣି ନା ନା ଏଇ ବା ଏଇ ବି ଜେ ପି ଆସିଲା ଦିନଠୁ ଏମିତି କରିଦେଲେଣି ଆଉ ତମକୁ ଭୋଟ୍ ଦେଇକି ଆମେ ତାମାନେ ଜନତା କ'ଣ କରିବୁ କେମିତି ଚଳିବୁ ସେଇବା ଚାଉଳ ମୁଠାଏ ଦେଇକି ଏଣିକି ଆମକୁ ତଣ୍ଟିକୁ କାଟିଲଣି ଆମ ଆମର ସବୁ ସମସ୍ତଙ୍କୁ ସୁବିଧା କରିଥିଲା ଲୋକ କେହି ହଇରାଣ ହେଉନଥିଲେ ଏଇ ନୂଆ ସରକାର ଆସିଲେ ଦିନଠୁ ଲୋକ ହଇରାଣ ହେଲେଣି ଆଉ କ'ଣ କରିବୁ

ତେଲ ତେଲ ରେଟ୍ ପିଆଜ ରେଟ୍ ରସୁଣ ରେଟ୍ ମସଲା ମସଲି ସବୁ ରେଟ୍ ଆଳୁ ପିଆଜ କିଛି ଲୋକ ଖାଇପାରୁନାହାନ୍ତି ସବୁ ରେଟ୍ ଆଉ କେମିତି ଚଳିବୁ ସେଇ ଭୋଟ୍ ପାଇବ ବୋଲି ଭୋଟ୍ ପାଇବ ବୋଲି ସେଇଟା ଆଗକୁ କ'ଣ ହେବ କ'ଣ ହେବ ଭଲ ହେବ କହିିଦେଉଛ ଭୋଟ୍ ସରିଲେ ସେଇ ଯେଉଁ କଥାକୁ ସେଇକଥା ଲୋକଙ୍କୁ ହଇରାଣ କରୁଛ ନା ସେଇବା ଲୋକଙ୍କୁ ସାହାଯ୍ୟ କର ହଉ ତା'ହେଲେ ରହିଲି